ଆଜ୍ଞା ଆଜ୍ଞା ମୋର ଏ ଯେଉଁ ଆଗରେ ତ ସବୁ ଏଗୁଡ଼ା ଥିଲା ଗାଁଗହଳି କେଉଁଠି ବସିଲେ ଉଠିଲେ ଇଏ ବେଶୀ ଢ଼ଗଢ଼ମାଳିଆ କଥା ସବୁ ଇଏ ବାହାରେ ସିଏ କହେ ଇଏ କହେ ତାକୁ ସବୁ କିନ୍ତୁ ସେତେବେଳେ ସମୟରେ ଆଜ୍ଞା ଢଗଢ଼ମାଳିଆଟା ବହୁତ ଭଲ ଲାଗେ ମୋତେ ଏବେ ତ ଦୁନିଆ ପରିବର୍ତ୍ତନ ହେଉଛି ଇଏ ହେଉଛି ଏଇ ସିଏ ସେ ପୁରୁଣା ଢାଞ୍ଚା ବି ଏ ପର୍ଯ୍ୟନ୍ତ ଯାଇନି କିନ୍ତୁ ସେଇଟା ମୋତେ ବହୁତ ଭଲ ଲାଗେ ସେତେବେଳ ଢଗଢ଼ମାଳିଆ ଏତିକି କହି ରହିଲି